ଆପଣ ସେହି ପାଞ୍ଚଟି ତାରିଖ ମନେ ରଖିପାରିବେ କି ହଁ ମୁଁ ସେ ପାଞ୍ଚଟି ତାରିଖ ମନେ ରଖିପାରିବି ସେଗୁଡ଼ିକ ହେଲା ପ୍ରଥମ ପାଞ୍ଚ ଛଅ ଦୁଇହଜାର ଚବିଶ ଦିତୀୟ ହେଲା ଦଶ ଛଅ ଦୁଇହଜାର ଚବିଶ ତୃତୀୟ ହେଲା ପନ୍ଦର ଛଅ ଦୁଇହଜାର ଚବିଶ ତୃତୀୟ ଚତୁର୍ଥ ହେଲା କୋଡ଼ିଏ ଛଅ ଦୁଇହଜାର ଚବିଶ ପଞ୍ଚମ ହେଲା ପଚିଶ ଛଅ ଦୁଇହଜାର ଚବିଶ